ହ୍ୟାଲୋ ହରିଆ ଅଟୋ ଡ୍ରାଇଭର୍ କହୁଥିଲ କି ହୁଁ ମୁଁ ଆଜି ସକାଳେ ଯୋଉ ଅଟୋ ନେବାପାଇଁ କହିଥିଲି ଆପଣ ଦିନ ଦଶଟା ବେଳେ କହିଥିଲେ ଆସିବାପାଇଁ ବଞ୍ଚ ଛକକୁ କିନ୍ତୁ ମୋର ଜଣେ ସାଙ୍ଗ ଯେହେତୁ ରହୁଛି ବାଇପାସ୍ ଛକରେ ତେଣୁ ଆପଣ ବଞ୍ଚ ଛକ ନଯାଇ ବାଇପାସ୍ ଛକକୁ ଆସିବେ କାରଣ ମୁଁ ସେଇ ବଞ୍ଚ ଛକ ଛାଡ଼ିକି ବାଇପାସ୍ ଛକକୁ ଏବେ ପଳେଇ ଆସିଛି ଯେଉଁଠାରେ କି ସାଙ୍ଗ ରହୁଛି ବାଇପାସ୍ ଛକର କଲେକ୍ଟରେଟ୍ ଯୋଉ ଅଫିସ୍ ଅଛି ସେଇ ଅଫିସ୍ ପଛ ପଟରେ ମୋ ସାଙ୍ଗ ରହୁଛି ଆଉ ସେଇ ଯୋଉ ମହରମ୍ ରୋଡ଼ଟି ଅଛି ସେଇ ମହରମ୍ ରୋଡ଼ରେ ଆସିଲେ ସେ ଘରଟି ପଡ଼ିବ ତେଣୁ ଆପଣ ଦଶଟା ବେଳେ ବଞ୍ଚ ଛକକୁ ନଯାଇ ସେଇ କଲେକ୍ଟରେଟ୍ ଅଫିସ୍ ର ପଛପଟ ଗେଟ୍ ବାଟେ ଆସିଲେ ସେ ଘରଟି ପଡ଼ିବ ତେଣୁ ଦୟାକରି ଆପଣ ବଞ୍ଚ ଛକ ନଯାଇ ବାଇପାସ୍ ଛକର ସେଇ ଜାଗାକୁ ଆପଣ ଠିକ୍ ଦଶଟା ବେଳେ ପଳେଇଆସିବେ ଏବଂ ମୋତେ ନେଇଯାଇକି ବସ୍ଷ୍ଟାଣ୍ଡରେ ନେଇକି ଛାଡ଼ିବେ